ଭାରତରେ କିଛି ପ୍ରସିଦ୍ଧ ନୃତ୍ୟ ଅଛି ଯେପରି କି ସମ୍ବଲପୁରରେ ସମ୍ବଲି ସମ୍ବଲପୁରୀ ନାଚ ଏବଂ ଓଡ଼ିଶାରେ ଓଡ଼ିଶୀ ନାଚ ଏବଂ ଭାରତନାଟ୍ୟମ୍ ଆଉ ଛଉ ନୃତ୍ୟ ଏହି ନାଚ ଦେଖିବା ପାଇଁ ଲୋକ ଲୋକଙ୍କ ମନରେ ଆଗ୍ରହ ଥାଏ ଭାରତରେ ଓଡ଼ିଶୀ ନାଚ ବିଶ୍ୱ ପ୍ରସିଦ୍ଧ ଏଥିରେ ନୃତ୍ୟଶିଳ୍ପୀ ମାନଙ୍କୁ ମୁଁ ଜାଣିଚି ସଂଯୁକ୍ତା ପାଣିଗ୍ରାହୀ ଏବଂ କେଳୁ ଚରଣ ମହାପାତ୍ର ଶାଶ୍ୱତ ଯୋଶୀ ଏମାନଙ୍କ ନୃତ୍ୟ ଦେଖିଲେ ମନ ମୁଗ୍ଧକର ନୃତ୍ୟ କରନ୍ତି ଏବଂ ବିଭିନ୍ନ ମୁଦ୍ରା ସାହାଯ୍ୟରେ ଏମାନେ ନାଚିଥା'ନ୍ତି ଏବଂ ଲୋକଙ୍କୁ ଉତ୍ସାହ ଉତ୍ସାହ କରିଥାନ୍ତି ଏମାନଙ୍କଠୁ ଶିକ୍ଷା ଗ୍ରହଣ କରନ୍ତି ପିଲାମାନେ